ମାଛ ଧରିବା ପାଇଁ ଭାଇ ଚାଞ୍ଚ ଆଉ ଆମର ଖାଉଡ଼ି ଆଉ ଜିରିଡ଼ି ଏଗୁଡ଼ା ସବୁ ଦରକାର ହୁଏ ଆମେ ଏ ଗାଁରେ ଛୋଟ ନାଡ଼ିଆ ଗାଡ଼ିଆ ପୋଖରୀରେ ଚାଞ୍ଚ ନେଇକି ଯାଇକି ମାଛ ବସାଯାଏ ଆଉ ମାଛ ଜାଲରେ ଲାଗିଲେ ଜାଲରେ ଲାଗିଲେ ପୁଣି ଛାଣିକି ତାକୁ ମାଛ ଧରିକି ଆସିବାକୁ ହୁଏ ଆଉ ଏବେ ଗାଁ ଗହଳି ଅପେକ୍ଷା ଏବେ ତ ଢାଞ୍ଚା ସବୁ ବଦଳି ଗଲାଣି ଏବେ ନେଟ୍ରେ ଏସବୁ ସିଷ୍ଟମ୍ ଆଉ ଆମ ବନିଶି କଣ୍ଟାରେ ଦେଇକି ମାଛ ଟଣା ହେଉଛି ମାଛ ଧରା ହେଉଛି ଆଉ ମାଛ ଧରିବା ବି ବୋଟ୍ରେ ସାହାଯ୍ୟରେ ବି ଯାଇକି ଡଙ୍ଗାର ଡଙ୍ଗା ସାହାଯ୍ୟରେ ଯାଇକି ସମୁଦ୍ରରୁ ଧରି ହେବ ମାଛ ମାଛ ତ ଧରିବା ପାଇଁ ସବୁ ଧିବରମାନେ ବହୁତ ପ୍ରକାର ଜିନିଷ ୟୁଜ୍ କରୁଛନ୍ତି ଯାହାକି ଡଙ୍ଗା ସାହାଯ୍ୟରେ ଗଲେ ମଝିରେ ଏ ନେଟ୍ ଟାଣି ଦେଲେ ନେଟ୍ ଟାଣି ଦେଇକି ଦୁଇଦିନ ପୁଣି ତା' ପରଦିନ ଯିବେ ତା' ପରଦିନ ଗଲାବେଳକୁ ମାଛ ଲାଗି ଯାଇଥିବେ ପୁଣି ନେଟ୍ରୁ ଛଡ଼େଇବେ ମାଛ ଧରିକି ଘରକୁ ବାପସ ଆସିବେ ଆଉ ଆମର ଗାଡ଼ିଆ ପୋଖରୀମାନଙ୍କରେ କ'ଣ କି ଏଇ ଛୋଟ ଜିଡ଼ିଜ ଖଇଞ୍ଚି ଏଇଗୁଡ଼ା ଧରିକି ଯିବେ ପାଣି ଭିତରେ ବୁଡ଼ି ବୁଡ଼ିକି ମାଛ ଧରିବେ